ଆଗରୁ ଓଡ଼ିଶାରେ ଶିକ୍ଷାର ବ୍ୟବସ୍ଥା ଭଲ ଥିଲା ଏବେ କିନ୍ତୁ ବହୁତ ଖରାପ ବହୁତ ଖରାପ ବଲେ ଆମର ଫାଇପ୍ ଟି ହେଇଗଲା ତା'ପରେ ମାଡ଼ ଉଠାଇ ଦେଲା ଯେନ୍ ପିଲାମାନେ ମାଷ୍ଟର୍ କେ ନେଇଁ ଡରବା ପାଠ ନାଇଁ ପଢ଼୍ବା କେ ପିଲା ମାଷ୍ଟରମାନଙ୍କୁ ଡରିଲ କାନ ପିଲାମାନେ ପାଠ ପଢ଼ିବେ ତା'ପରେ ମାଷ୍ଟରମାନଙ୍କୁ ଗଲା ଦଣ୍ଡମୁକ୍ତ ଅଞ୍ଚଳ କରି ଦିଆ ହେଇଛି ମାଷ୍ଟରମାନେ ଗଲା ପିଟିି ନେଇପାରୁନ୍ ଯାହା କହିବେ ଛୁଆକେ ମାନେ ଶିକ୍ଷାର ବ୍ୟବସ୍ଥା ମାନେ ଓଡ଼ିଶାରେ ବହୁତ ଖରାପ ଅଛେ ଏବେ ଆଉ ହଁ ନେଇ ପ୍ରାଥମିକ ମାଧ୍ୟମିକ ଉଚ୍ଚ ବିିଦ୍ୟାଳୟ କଲେଜ ବିଶ୍ୱବିଦ୍ୟାଳୟ ସବୁ ଅଛେ ଡିପ୍ଲୋମା କଲେଜ ସବୁ ଅଛେ କିନ୍ତୁ ସବୁ ଥାଇକି ନା ଗଲା ପାଠରେ ହେବା ଓଡ଼ିଶାରେ ଆମର ଟୋଟାଲି ନାଇଁ ହବା ସବୁ ପ୍ରାଇଭେଟ୍ ଟ୍ରାଭେଲ୍ ସ୍କୁଲମାନଙ୍କୁ ଯାଉଛନ୍ ପାଠ ପଢ଼ବାର୍ ଲାଗି ପଇସା ଦେଇକିନା କାହିଁ ଲାଗି ଆମର ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ପୁରାପୁରି ଖରାପ ଅଛି ଦେଖ ପିଲା ଦି ଦିନେ ଡ଼ର୍ଲା କି କିଛି ନେଇଁ ବୋଲା ପାଠ କେନ୍ତା କରି ପଢ଼ାବେ ମାଷ୍ଟର ମାନକେ ଯିଏ ହେଲେ